ହ୍ୟାଲୋ କ'ଣ କରୁଛୁ ଝିଅ ମୁଁ ଏଇଠି ମା' ରୋଷେଇ କରୁଥିଲି ଆଉ ବାପା ଯାଇଛନ୍ତି ବିଲକୁ ଆଉ ଆସିଲେ ଖାଇବେ ନା ସେଥିଲାଗି ରୋଷେଇ କରୁଥିଲି ଆଉ ପଢ଼ାପଢ଼ି କରୁଛୁ ନା ଠିକ୍ରେ ପଢ଼ୁଛୁ ଖିଆପିଆ ଠିକ୍ରେ କରୁଛୁ ଖିଆପିଆ କରୁଛୁ ତୋ ଦେହ ଭଲ ଅଛି ଭଲ ଅଛି ହଁ ସମସ୍ତେ ଭଲ ଅଛନ୍ତି ଆଉ ହଁ ମୋ ଦେହ ତ ସେମିତି ଆଉ କ'ଣ ଭଲ ହେବ ସେମିତି ହଁ ହଁ ପଳେଇଆସିବୁ ଛୁଟି ହୋଇଯିବ ହଁ ହଉ ହଉ ଡ୍ରେସ୍ ସଫା କରିବୁନି ପଳେଇଆସିବୁ ତ କାହିଁ ଡ୍ରେସ୍ ସଫା କରିବୁ ନେଇକି ପଳେଇଆସିବୁ ମୁଁ ଏଇଠି କରିଦେବି ସଫା ହଉ ଚିକେନ୍ କରିଥିବି ହଉ ହଉ ଆଉ ଆସିଲେ ଫୋନ୍ କରିବୁ ଭାଇ ଯାଇକି ଛକରୁ ନେଇଆସିବ ହଉ

ହଉ ହଉ ହଉ ହଁ ହଁ ଆସିଲେ ଫୋନ୍ କରିବୁ ହେଲା ହଉ ହଉ ରଖ